ଓଡ଼ିଶାର କୃଷି କ୍ଷେତ୍ରରେ ପ୍ରମୁଖ ଧରା ହେଉଛି ଜଳସେଚନ ଏମିତି ବିଭିନ୍ନ ପ୍ରକାର ରହିଛି ଲୋକମାନେ ଜମିରେ ଆଗ ତେଣ୍ଡାରେ ଜଳକୁ ପାଣି ପାଣି ଟାଣି ଜଳ ଦେଉଥିଲେ କିନ୍ତୁ ଆଜିର ମୋଟର୍ରେ ପାଣି ଦେଉଛନ୍ତି ଫଳରେ ସେମାନଙ୍କୁ ଏତେ କଷ୍ଟ ମଧ୍ୟ ହୁଏ ନାହିଁ ଆଜିକାଲି କୃଷି କ୍ଷେତ୍ରରେ ଅନେକ ପ୍ରକାର ପରିବର୍ତ୍ତନ ହେଲାଣି ପ୍ରତ୍ୟେକ କାମ ପାଇଁ ଲୋକ ଲୋକମାନେ ମେସିନ୍ର ସାହାଯ୍ୟ ନେଉଛନ୍ତି ଆଉ ସେମାନଙ୍କୁ ଏତେଟା କଷ୍ଟ କରିବାକୁ ପଡ଼ୁନାହିଁ କେତେ ପ୍ରକାର କୀଟନାଶକ ଔଷଧ ମଧ୍ୟ ବାହାରିଲାଣି ଫଳରେ କୃଷକ ତାର ଜମିରେ ଗଛର ବିଭିନ୍ନ ସମସ୍ୟାର ସମାଧାନ କରିଥାଏ ତାର ଫସଲ ଫସଲର ରୋଗମୁକ୍ତ ରୁହେ